ହଁ ମୁଇ ତା ମାନେ ଗୋଟେ ବେପାରଟେ କରୁଥିଲି ଯେ ସେଥିରେ ଅନେକ ପ୍ରକାର ପଇସା ସବୁବେଳେ ଦରକାର ପଡ଼ୁ ଥିଲା ବେଲେ ଭାବିଲି ମନେ ମନେ ଏ ମାଛ୍ ବିଜିନେସ୍ କଲେ ବେଶୀ ସେଇଠି ପଇସା ପତ୍ର କିଛି ଏତେ ଖର୍ଚ୍ଚ ନାଇ ହୁଏ ତ ମୁଁ ସକାଳେ ମାଛ୍ ଧରି କିରି ଆଣି କିରି ବିକ୍ରି ଗାଁମାନଙ୍କରେ କରିକି ମୋର କୁଟୁମ୍ବକୁ ପରିପୋଷଣ କରୁଥିଲି ବେଲେ ସକାଲୁ ସକାଲୁ ସେଇଠି ଗଲେ ପବନ ଥଣ୍ଡା ଖାଇ କିରି ମୋର ମନ୍ କେ ବି ବହୁତ୍ ଖୁସ୍ କରି ଆଉ ଥିଲା ସେଥିର୍ ଲାଗି ତାମାନେ ମାଛ୍ ଧରବାର୍ ଅଭ୍ୟାସ କରିକି ବୃତ୍ତିଟା କଲି ଆଉ ସେଥିରେ ମୋର ପିଲା ଛୁଆ ସବୁ ପରି ପୋଷଣ କଲି ଭଲ ଏଥିର୍ ଲାଗି କିଛି ଆଉ ମାନେ ଅନ୍ୟ ପ୍ରକାର କିଛି ମୋର କହିବାର୍ ଲାଗି ତା ମାନେ ସେଇଠି ଉପାୟ ନାଇ ପାଇଲି ଏ ଖାଲି ମାଛର ବିଜିନେସ୍ କରି କିରି ମୋର୍ ଆଉ ଅନ୍ୟ ପନିପରିବା କି କେନ୍ ସି ବିଜିନେସ୍ରେ ମୁଁଇ ଆର୍ ମୋର୍ ନା ଦେଇ ବୋଲେ ସେଥିର୍ ଲାଗି ମାଛ ବିଜିନେସ୍ କରି କିରି ମୋ ପରିବାର୍ ପୋଷୁ ଥିଲି